ପାଞ୍ଚ ଜାନୁଆରୀ ଦୁଇ ହଜାର ଏକୋଇଶି ଦୁଇ ଫେବୃଆରୀ ଦୁଇ ହଜାର ଏଗାର ଆଠ ନଭେମ୍ବର ଦୁଇ ହଜାର ଚଉଦ ଅଗଷ୍ଟ ଉଣେଇଶି ଶହ ଅନେଶତ ବାଇଶ ଏପ୍ରିଲ ଦୁଇ ହଜାର ତେର